ବଗିଚା ରେ ଆମର ବହୁତ ପ୍ରକାର ଫୁଲ ଫଳ ସବୁ ଚାଷ ହେଉଛି ବଗିଚାରେ ଯେଉଁ ଫଳ ଚାଷ ହେଉଛି ଆମ୍ବ ଗଛ କଦଳୀ ଗଛ ନଡ଼ିଆ ଗଛ ଆଉ ଇତ୍ୟାଦି ଫଳ ସବୁ ଓ ଲାଗିଛି ଆଉ ଗଛ ଗୁଡ଼ିକ ପ୍ରାୟ ରାସାୟନିକ ସାର ଦିଆ ହେଉ ନାହିଁ ବିଶେଷତଃ କମ୍ପୋଷ୍ଟ ଖତ ବା ଜୈବିକ ଖତ ଦିଆ ହେଉଛି ଯାହାରି ଫଳରେ ତା ସେଥିରୁ ଉତ୍ପାଦିତ ଫଳ ଗୁଡ଼ିକ ଜୈବିକ ସାରରେ ଗଛ ବଢ଼ିଥିବା ର ଫଳ ଗୁଡ଼ିକ ଅଧିକ ମିଠା ଆଉ ଭଲ ତେଣୁ ରାସାୟନିକ ସାର ଆଉ ଅଧିକ ପରିମାଣରେ ବ୍ୟବହାର କରୁନାହୁଁ ଫୁଲ ଫଳ ଗଛ ମାନଙ୍କରେ ତେଣୁ ଫୁଲ ମୁଁ ମଧ୍ୟ ବିଭିନ୍ନ ପ୍ରକାର ହେନାର ଫୁଲ ଆଉ ଗୋଲାପ ଫୁଲ ଏମିତି ବହୁତ ସୁନ୍ଦର ଫୁଲ ଗଛ ଗୁଡ଼ାକ ଲାଗିଛି ଲାଗିଛି ଆଉ ଫୁଲ ବିକ୍ରି କରିକି ମଧ୍ୟ ଦୁଇ ପଇସା ଲାଭବାନ ହେଉଛୁ ଆଉ ଫଳ ଗଛ କଣ କଦଳୀ ଗଛ ନଡ଼ିଆ ଗଛ ଆମ୍ବ ଗଛ ଏଇୟା ମୁଖ୍ୟ ଫଳ ଗଛ ଲାଗିଚି ଏଇ ଗଛ ଗୁଡ଼ାକର ଆମ୍ବ ମଧ୍ୟ ଦିନ ପ୍ରତି ବର୍ଷକୁ ଦଶ ହଜାର ପନ୍ଦର ହଜାର ଟଙ୍କାରେ ବିକ୍ରି ହେଉଛି ନଡ଼ିଆ ମଧ୍ୟ ପନ୍ଦର କୋଡ଼ିଏ ହଜାରର କଦଳୀ ମଧ୍ୟ ପ୍ରାୟ ପ୍ରତି ମାସରେ କଦଳୀ ବାହାରୁଛି ଆଉ ସେଥିରୁ ମଧ୍ୟ ବହୁତ ଲାଭବାନ ହେଉଛେ ଯେହେତୁ ଜୈବିକ ସାରରେ ଆମର ଫଳ ଗୁଡ଼ାକ ହେଉଛି କଦଳୀ ଆମ୍ବ ଇତ୍ୟାଦି ତେଣୁ ଅଧିକ ମଧ୍ୟ ବଜାରରେ ଡିମାଣ୍ଡ ଡିମାଣ୍ଡ ରହୁଚି ଆଉ ଆମ ଜିଲ୍ଲାର ଯେହେତୁ ଶୀତ ଅଧିକ ଆଉ ଗଡ଼ାଣିଆ ମାଟି ତେଣୁ ଆମ କନ୍ଧମାଳ ଜିଲ୍ଲାର ଫଳ ଗୁଡ଼ିକ ଟିକେ ଅଧିକ ମିଠା ଆଉ ଅନ୍ୟାନ୍ୟ ଆଡ଼େ ମଧ୍ୟ ଡିମାଣ୍ଡ ଅଧିକ ଚାହିଦା ରହିଛି